ଆମ ଓଡ଼ିଶାରେ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ବ୍ୟବସ୍ଥା ଅଛି ଏବଂ ଓଡ଼ିଆରେ ତାହା ରନ୍ଧା ଯାଏ ଏବଂ ଓଡ଼ିଆ ମାନେ ଭାରି ଖାଦ୍ୟପ୍ରିୟ ସେଥିପାଇଁ ସେମାନେ ବିଭିନ୍ନ ପ୍ରକାରର ସୁସ୍ୱାଦୁ ଖାଦ୍ୟ ତିଆରି କରିଥାନ୍ତି ଏବଂ ସେମାନେ ଏହି ଖାଦ୍ୟ ତିଆରି କରି ଅନ୍ୟମାନଙ୍କୁ ତାହା ଖୁଆଇ ନିଜେ ଆନନ୍ଦ ପାଇଥାନ୍ତି ପ୍ରଥମ ଦେଖିବା ଏହି ବ୍ୟଞ୍ଜନମାନଙ୍କ ଭିତରେ ଅଛି ସାଧା ହିସାବରେ ଦେଖିବାକୁ ଗଲେ ଆମର ଓଡ଼ିଆର ମୁଖ୍ୟ ଖାଦ୍ୟ ହେଉଛି ଭାତ ଏବଂ ଭାତ ଡାଲି ତରକାରୀ ଇତ୍ୟାଦି ଅଛି ପୁଣି ସେଥିରେ ଖରାଦିନେ ଆସିକରି ଆମେ ଦହି ପଖାଳ ବା ସାଧା ପଖାଳ ଇତ୍ୟାଦି ଖାଇଥାଉ ସେଗୁଡ଼ା ଆମକୁ ଭାରି ଆନନ୍ଦ ଥାଏ ଆମର ମୁଖ୍ୟ ଖାଦ୍ୟ ବି ହେଉଛି ପଖାଳ ପଖାଳ ସାଙ୍ଗରେ ଯଦି କିଛି ବଡ଼ି ଭଜା ମାଛ ଭଜା କିମ୍ବା ଲଙ୍କା ଲଙ୍କା ପିଆଜ ତା'ପରେ ଟମାଟୋ ଟମାଟୋକୁ ପୋଡ଼ି ଦେଇକି ତା'ପରେ ବାଇଗଣକୁ ପୋଡ଼ିକି ଇତ୍ୟାଦି ଖିଆଯାଏ ବିଭିନ୍ନ ପ୍ରକାର ବ୍ୟଞ୍ଜନ ଆମ ଓଡ଼ିଶାରେ ଅଛି ଯେମିତି ଡାଲମା ଦ ଦହି ତ ହେଇ ବାଇଗଣ ସେ ଆଉ ଶାଗ ଭଜା ଇତ୍ୟାଦି ବହୁତ ପ୍ରକାର ବ୍ୟଞ୍ଜନ ଅଛି ଆଉ ପୁଣି ତା'ସାଥିରେ ବିଭିନ୍ନ ପ୍ରକାର ପିଠା ମଧ୍ୟ ତିଆରି କରେ ଯେନ୍ତା କାକରା ପିଠା ଆରିସା ପିଠା ଇତ୍ୟାଦି ତିଆରି କରେ ସେନ୍ତି ଆମ ଓ ଓଡ଼ିଶାର ଯ ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିରରେ ଛପନ ପ୍ରକାର ଭୋଗ ଲଗାଯାଏ ସେନ୍ତି ଆମ ଓଡ଼ିଆ ଘରର ସମସ୍ତେ ମଜା ଆନନ୍ଦ ଆମ ପାରମ୍ପରିକ ବ୍ୟଞ୍ଜନରେ ବା ପାରମ୍ପରିକ ମସ ମସଲା ଇତ୍ୟାଦି ନିଜେ ତିଆରି କରିକି ବିଭିନ୍ନ ପ୍ରକାର ସୁସ୍ୱାଦ ଖାଦ୍ୟ ତିଆରି ସେ ଖାଦ୍ୟ ଖାଇବା ଦ୍ୱାରା ପାଟିକୁ ସୁ ସ୍ୱାଦ ମିଳି ଥାଏ ଏବଂ ତାହା ତାହା ଆମର କିଛି ହିତ କରିଥାଏ ଆମ ଅନିଷ୍ଟ କରି ନଥାଏ